ଖୋଲା ପାଣିରେ ପହଁରିବା ସମୟରେ ଟ୍ୟୁବ୍ ଟାୟାର ଧରିକିନା ପହଁରିବା ଦରକାର ଆଉ ଯଦି ଖୋଲା ଖୋଲା ଯେଉଁ କ'ଣ ପୋଖରୀରେ ଯଦି ଏ ନେଳି ଲାଗିଥିବ କି ଶୈବାଳ ଲାଗିଥିବ ଯଦି ଆମେ ସେଥିରେ ପାଦ ଖସିଯିବ ଯଦି ଆମେ ପଡ଼ିଯିବା ତା'ହେଲେ ଆମେ ମୃତ୍ୟୁ ଆମେ ପୋଖରୀ ପାଣିରେ ପହଁରିବା ବଦଳରେ ବୁଡ଼ି ମରିବାର ସମ୍ଭାବ୍ୟତା ଅଛି ଆଉ ଆଉ ଖୋଲା ପାଣିରେ ଆମେ ପହଁରିଲା ବେଳେ ଟ୍ୟୁବ୍ ଟାୟାର ଦ୍ୱାରା ପହଁରି ଟ୍ୟୁବ୍ ଟାୟାର ଏଇ ସବୁ ଜିନଷ ଧରିକି ପହଁରିବା ଦରକାର ଆଉ